ଆଜ୍ଞା ହଁ ଆଜ୍ଞା ମୋ ପାଖରେ ତ ସବୁପ୍ରକାର ମଡେଲ୍ ମିଳିଯିବ ଯେମିତିକି ସାମସଙ୍ଗ ଗ୍ୟାଲେକ୍ସି ଏମ୍ ୱାନ୍ ଫୋର୍ ଫାଇଭ୍ ଏବେ ଯେଉଁ ନୂଆ ଲଞ୍ଚ ହୋଇଛି ରିଅଲ୍ ମି ୱାଇ ଟୂ ସାମସଙ୍ଗ ଗ୍ୟାଲେକ୍ସି ଏମ୍ ଥାର୍ଟିନ ଫୋର୍ ପ୍ଲସ୍ ଭିବୋ ଓପୋ ଟେକ୍ନୋ ରେଡ଼ମୀ ଏମିତି ବହୁତ ପ୍ରକାର ଫୋନ୍ ମୋ ପାଖରେ ଅଛି ଆପଣ କେଉଁ ଫୋନ୍ ନେବାକୁ ଚାହୁଁଛନ୍ତି ଇନଫିନିକ୍ସର ଅଛି ୱାନ୍ ପ୍ଲସ୍ ର ଅଛି ଆଜ୍ଞା କ'ଣ କହିଲେ ସାମସଙ୍ଗ ଫୋନ୍ ବି ମିଳୁଛି ସାମସଙ୍ଗ ଏ ଟୋୟେନ୍ଟି ଫୋର୍ ଫୋନ୍ ଇଏମ୍ଆଇରେ ବି ତମକୁ ମିଳିପାରିବ ଛଅ ହଜାର୍ ମଏଚ ବ୍ୟାଟେରୀ ସିକ୍ସଟି ଫୋର ୱାଟ୍ ମେଗା ଚାର୍ଜର୍ ଆଡିସନାଲ ଜ୍ୟାକପଟ୍ ନାହିଁ ତାର ସାମସଙ୍ଗର ଅଛି ଭିବୋର ଅଛି ବହୁତ ପ୍ରକାର ଫାଇଭ ଜି ଫୋନ୍ ଏବେ ବାହାରିଛି ସବୁ କେଉଁ ଫୋନ୍ ଆପଣ ନେବାକୁ ଚାହୁଁଛନ୍ତି ସବୁ ଆମ ପାଖରେ ଉପଲବ୍ଧ ଟେକ୍ନୋ ସ୍ପାର୍କ ଟୋଣ୍ଟି ସେ ତେର ହଜାର ନଅସହ ଅନେଶତରେ ଆସିଯିବ ତାର ଚାରି ଜିବି ଚଉଷଠି ଜିବି ରାମ୍ ଫୋନ୍ ଟା ଆପଣ ତେର ହଜାର ନଅଶ ଅନେଶତରେ ନେଇପାରିବେ କ'ଣ କହିଲେ ଇନ୍ସୁରାନ୍ସ ତ ନାହିଁ ଆମର ଆଜ୍ଞା ହଁ ଆପଣଙ୍କର ବାଜାଜ୍ କାର୍ଡରେ ଥିଲେ ନୋ ଇ ଏମ୍ ଆଇ କସ୍ଟରେ ନେଇପାରିବେ କିମ୍ବା ଡେବିଟ୍ କାର୍ଡ ଥିଲେ ବି ନୋ ଇ ଏମ୍ ଆଇ କସ୍ଟ ନେଇପାରିବେ ବାକି କୌଣସି ଥ୍ରୋରେ ଆପଣ ଇ ଏମ୍ ଆଇ ରେ ନେଇପାରିବେନି ଆମେ ସେ ସଂସ୍ଥା ଯୋଗାଉ ନାହୁଁ ଆଜ୍ଞା ବର୍ଷେ ୱାରେଣ୍ଟୀ ଅଛି ସେ ଫୋନ୍ ରିଅଲ୍ ମି ଫୋନ୍ ଟା ନେଇଯାଉନାହାନ୍ତି ଏବେ ଯେଉଁ ଆସୁଛି ନାର୍ଜୋ ଟୋଣ୍ଟି ତାର ତାର କ୍ୟାମେରା ବହୁତ କ୍ଵାଲିଟି ଅଛି ଆହୁରି ଭଲ ଭଲ ଆସୁଛି ଦୁଇଶ ଏମପି କ୍ୟାମେରା ଜହ୍ନକୁ ବି ଜୁମ୍ କରିପାରିବେ ତାର ବ୍ୟାକ୍ କଭର୍ ବି ବହୁତ ଭଲ ଦେଖାଯାଉଛି ଲେଦର୍ ଲେଦରରେ ତିଆରି ଫ୍ରନ୍ଟ କ୍ୟାମେରା ବି ତେର ଏମ ପି ର ଅଛି ହଁ ସେ ଫୋନ୍ ରେ ବି ହୋଇପାରିବ ଯଦି ନେବାକୁ ଚାହୁଁଛନ୍ତି କହିବେ ଆମ ଦୋକାନର ଲୋକେସନ ପଠାଇଦେଉଛି ଜାଣି ବି ଥିବେ ଆସିବେ କେବେ ଆସିବେ କୁହନ୍ତୁ ଠିକ୍ ଅଛି ଆସିବେ ହଉ ଧନ୍ୟବାଦ୍